ହ୍ୟାଲୋ ଆଜ୍ଞା

କୋଉଠୁ କହୁଛନ୍ତି କହିଲେ ଆପଣ କିଛି ଘରୋଇ ଚିକିତ୍ସା କରିଛନ୍ତି ଆପଣ କେତେ ଦିନ ହେଲା ଆପଣଙ୍କର ମୁଣ୍ଡ ବିନ୍ଧା ହେଉଛି ଦୁଇ ଦିନ ହେଲାଣି ଆପଣ ଦୁଇ ଦିନ ଭିତରେ କ'ଣ ଖାଇଥିଲେ ଆଉ ଆପଣ କେତେବେଳେ ଉଠୁଛନ୍ତି କେତେବେଳେ ଶୋଉଛନ୍ତି ଆପଣ ଏତେ ଲେଟ୍ ରହୁଛନ୍ତି ଚେଇଁକି ତ ସେଟା ବି ଗୋଟେ ପେଟ କାମୁଡ଼ିବାର ମୁଖ୍ୟ କାରଣ ତା'ପରେ ଆପଣ ଗୋଲମରିଚ ଆଉ ଆପଣଙ୍କର ଯୋଉ ଗୁଜୁରାତି ଆଉ ଆପଣ ଲବଙ୍ଗ ତା'କୁ ଥଣ୍ଡା ପାଣିରେ ପକେଇକି ରଖିବେ ଭିଜେଇକି ରାତିରେ ତା'ପରେ ସକାଳେ ସେ ପାଣିଟା ପିଅନ୍ତୁ ଆଉ ଆପଣ ଗୁଜୁରାତି ଆଉ ହେଉଛି ଆପଣଙ୍କର ଜୁଆଣୀ ସେଟାକୁ ବି ଭିଜେଇକି ତା ସହିତ ମିଶେଇକି ସେଇ ପାଣିଟାକୁ ବି ସକାଳକୁ ପିଅନ୍ତୁ ଆଉ ଆପଣ କୌଣସି ମେଡ଼ିସିନ୍ କି ମେଡ଼ିସିନ୍ ୟୁଜ୍ କରୁଛନ୍ତି ଆପଣ ଯଦି ଆପଣଙ୍କର ମୁଣ୍ଡ ବିନ୍ଧା ଏଇଥିରେ ନ କମିବ ତେବେ ଆପଣ ଟିକେ ପାଖରେ ଯୋଉ ମେଡ଼ିସିନ୍ ଷ୍ଟୋର୍ ଥିବ ଟିକେ କହିକି ମେଡ଼ିସିନ୍ ନେଇ ଆସିବେ ଆଉ ଆଉ ଯଦି ଯଦି ମେଡ଼ିସିନ୍ ଖାଇଲା ପରେ ଆପଣଙ୍କର ମୁଣ୍ଡ ବିନ୍ଧା ପେଟ କାମୁଡ଼ା ଯାହା ବି ନ କମୁଛି ତେବେ ଆପଣ କାଲି ଆମର କ୍ଲିନିକ୍ ଖୋଲୁଛି ଦଶ୍ ଟା ବେଳେ କଲେଜ୍ ଛକ ପାଖରେ କ୍ଲିନିକ୍ ଆଉ ଆପଣ ଆସିକି ଟିକେ ଦେଖା କରିନେବେ ଆଉ ହଉ ଆଜ୍ଞା ଯଦି ବି କିଛି ଅସୁବିଧା ହେଲା ଆପଣ ଜଣେଇପାରିବେ ମୋତେ ଆଜ୍ଞା ଆଜ୍ଞା ଆଜ୍ଞା